ବୈଜ୍ଞାନିକ ଜ୍ଞାନକୌଶଳରେ ବ୍ୟବହାର କରି ଆଜିକାଲି ଲୋକମାନେ ବହୁତ କିଛି ସୁବିଧା ପାଉଛନ୍ତି ଯେମିତିକି ଗୋଟିଏ ସ୍ଥାନରେ ରହିକି ଆମେ ଆଉ ଗୋଟିଏ ସ୍ଥାନରେ କେମିତି ବହୁତ ସରଳତା ଆଉ ସହଜରେ ଜଣଙ୍କ ସହିତ କଥାବାର୍ତ୍ତା କରିପାରିବା ଏବଂ ଆମର ଯେମିତିକି ଆମେ ଅସୁବିଧା ସମୟରେ ଆମେ ତୁରନ୍ତ ଭାବରେ ମେଡ଼ିକାଲକୁ ହେଉ କିମ୍ବା ପୋଲିସ୍ ଷ୍ଟେସନକୁ ହେଉ ଫୋନ୍ କରିକି ଆମେ ତୁରନ୍ତ ତାଙ୍କୁ ସୂଚନା ଦେଇପାରୁଛେ ଆମ ଅସୁବିଧା ସୁବିଧା ବିଷୟରେ ଏସବୁ ଜିନିଷ ଆମେ ସୁବିଧା ପାଇପାରୁଛେ ଆମର ବୈଜ୍ଞାନିକ କ୍ଷେତ୍ରରେ କୌଶଳ ଯେଉଁସବୁ ଜିନିଷ ଅଛି ସେସବୁ ସୁବିଧାରେ ଆମେ ଏସବୁ ପାଇପାରୁଛେ ଆଉ ରହିଲା ସୋସିଆଲ୍ ମେଡ଼ିଆ କଥା ସୋସିଆଲ୍ ମେଡ଼ିଆ ଆଜିକାଲି ଏତେ ଅଧିକ ମାତ୍ରାରେ ଏହା ଚାଲିଲାଣି ଯାହାଫଳରେ କି ସୋସିଆଲ୍ ମେଡ଼ିଆ ଜରିଆରେ ଆମେ ବର୍ତ୍ତମାନ କେଉଁ ଜାଗାରେ କ'ଣ ସବୁ ସୁବିଧା ହେଉଛି କେଉଁଠି ମାନେ କେଉଁ ପ୍ରକାର ଅସୁବିଧା ହେଉଛି ଆମେ ଏଇଠି ଥାଇକି ଅନ୍ୟ ଦେଶର ମାନେ ନ୍ୟୁ ମାନେ ନ୍ୟୁଜ୍ ଯେଉଁଟାକୁ ଆମେ କହୁଛେ ସୂଚନା ଆମେ ବହୁତ ଜଲ୍ଦି ଆମେ ଏଇଠି ଗୋଟିଏ ଗାଁରେ ରହିକି ବି ପାଇପାରୁଛେ